ମହିଳାମାନଙ୍କର ଅବସ୍ଥା ବା ଭୂମିକା ଆମ ଅଞ୍ଚଳରେ ଆସ୍ତେ ଆସ୍ତେ ବଦଳିବାରେ ଲାଗିଛି ପୁରାତନ ସମୟରେ ଯେଉଁ ମହିଳାମାନେ ଘର କୋଣରେ ବସିି ଚୁଲି ଫୁଙ୍କୁୁଥିଲେ ଏବେ ସେମାନେ ବହୁତ ଜାଗାରେ କାର୍ଯ୍ୟ କରିବାର ମଧ୍ୟ ମୁଁ ଦେଖିଛି ଯେମିତିକି କୌଣସି ଗୋଟେ କୋପରେଟିଭ୍ ସୋସାଇଟି ହୋଇଥାଇପାରେ ମିଶନ୍ ଶକ୍ତିର ମଧ୍ୟ ଗୋଷ୍ଠୀ ହୋଇଥାଇପାରେ ବା ତାହା କୌଣସି ଶିକ୍ଷାନୁଷ୍ଠାନରେ ମଧ୍ୟ ହୋଇଥାଇପାରେ କିନ୍ତୁ ମହିଳାମାନଙ୍କର ଭୂମିକା ନିଶ୍ଚୟ ବଦଳିଛି ଏବଂ ଆସ୍ତେ ଆସ୍ତେ ବଦଳିବାରେ ଲାଗିଛି ଏବଂ ମହିଳାମାନେ ଗୋଟେ ଉନ୍ନତ ଧରଣର ପରିସ୍ଥିତିକୁ ଆସ୍ତେ ଆସ୍ତେ ଯାଉଛନ୍ତି